ମୁଁ ମାସେ ତଳେ ଗୋପାଳପୁର ବୁଲିବା ପାଇଁ ଯାଇଥିଲି ସେଠାରେ ମେଳା ବସିଥିଲା ଆମ ଫ୍ୟାମିଲିର ଆମେ ସମସ୍ତେ ବୁଲିବା ପାଇଁ ଯାଇଥିଲୁ ବୁଲିଲୁ ବହୁତ ମଜା କଲୁ ତା'ପରେ ଦେଖିଲି ସେ ଗୋଟିଏ ଜାଗାରେ ବହୁତ ଲୋକ ଅଛନ୍ତି ସେଠାକୁ ଯାଇ ମୁଁ ଦେଖିଲି ସେଇଠି ଲୋକ କ'ଣ ପାଇଁ ଅଛନ୍ତି ଦେଖିଲା ବେଳେ ସେଇଠି ଲୋକମାନେ କମ୍ ଶସ୍ତାରେ ଫ୍ୟାନ୍ ଗୁଡ଼ାକ ବିକା ହୋଉଥିଲା ସେଇଠି ସବୁ ଲୋକ କିଣିକି ନେଉଥିଲେ ମୋର ବି ସେଇଠି ମନ ହେଲା ମୁଁ ବି କିଣିବା କିଣିବାକୁ ବସିଲି ସେଠାରେ ମୋ ମାଆ କହିଲା ଏ ଫ୍ୟାନ୍ ଯାକ ନେଇନିହଲେ ଏ ଫ୍ୟାନ୍ ଯାକ ଖରାପ ହୋଇଯିବ ହେଲେ ମଧ୍ୟ ମୁଁ ଶୁଣିଲିନି ସେଇଠି କହୁଥିଲେ ଗୋଟେ ଫ୍ୟାନ୍ ନେଲେ ଆଉ ଦୁଇଟା ଫ୍ୟାନ୍ ଫ୍ରି ସେଥିପାଇଁ ମତେ ଭଲ ଲାଗିଲା ଆଉ ଖୁସି ବି ଲାଗିଲା ଆମର ଗୋଟେ ଫ୍ୟାନ୍ ନେଇ ଆଉ ଦୁଇଟା ଫ୍ୟାନ୍ ଫ୍ରିରେ ପଳେଇ ଆସିବ ହେଲା ଏମିତି ଭାବିକି ମୁଁ ସେଇଠୁ ଫ୍ୟାନ୍ କିଣିବାକୁ ବସିଲି ଦେଖିଲି ବିଭିନ୍ନ କଲର୍ର ଫ୍ୟାନ୍ ଥିଲା ମୁଁ ଫାଷ୍ଟ୍ ପ୍ରଥମେ କଲର୍ ଚୁଜ୍ କଲି କେଉଁ ଫ୍ୟାନ୍ଟା ନେବି ଗୋଟେ ସାଙ୍ଗରେ ଦୁଇଟା ଫ୍ୟାନ୍ ଫ୍ରି ସେଥିପାଇଁ ମୁଁ ପାଞ୍ଚ ହଳ ଫ୍ୟାନ୍ ଆଣିଲି ପାଞ୍ଚଟା ଫ୍ୟାନ୍ ଆଣିଲକୁ ଦଶଟା ଫ୍ୟାନ୍ ଫ୍ରି ଦେଲା ହେଲା ଗୋଟିଏ ହଳର ମୂଲ୍ୟ ଥିଲା ସେ ଫ୍ୟାନ୍ ହଳର ଶହେ ଟଙ୍କା ସେମିତି ପାଞ୍ଚଟା ହଳ ମୁଁ କିଣିକିରି ଆଣିଲି ତା'ପରେ ଗୋପାଳପୁରରେ ଦୁଇ ଦିନ ରହିଲି ସେଇଠି ମସ୍ତି କଲି ମସ୍ତି କରି ଘରକୁ ଆସିଲି ଘରକୁ ଆସିଲା ପରେ ମୁଁ ଫ୍ୟାନ୍ଟି ଲଗେଇଲି ଭଲସେ ଲାଗିଲା ପାଞ୍ଚ ଦିନ ପରେ କ'ଣ ହେଲା ସେ ଫ୍ୟାନ୍ଟା ଅଫ୍ ହୋଇଗଲା ମୁଁ ବୋଲି କ'ଣ ହେଲା ଅଫ୍ ହୋଇଗଲା ତା'ପରେ ମାଆକୁ କହିଲି ମା ବି ବହୁତ ଗାଳି ଦେଲେ କହୁଛି ଆନା ଫ୍ୟାନ୍ଟା ତଥାପି ତୁ ନେଇକି ଆସିଲୁ ତଥାପି ମୁଁ ନେଇକି ଦୋକାନ୍ରେ ଦେଲି ଦୋକାନ୍ରେ ଦେଲା ପରେ ସେ ଲୋକଟି ବନେଇକି ଦେଲା ପୁଣି ଆଣିଲି ଘରକୁ ଆଣିକି ଲଗେଇଲି ଲଗେଇଲା ପରେ ଫିର୍ ଆଉଥରେ ସେ ଫ୍ୟାନ୍ ଖରାପ ହୋଇଗଲା ହେଲା ସେଥିପାଇଁ କୁହାଯାଉଛି କି କମ୍ ଦାମ୍ରେ କୌଣସି ଜିନିଷ ଭଲ ଯାଏ ନାହିଁ ମୁଁ ଯଦି ମୋ ମାଆର କଥା ଶୁଣିଥାନ୍ତି ସେଇଠି ମୋ ମାଆ ଗାଳି କଲା ଯଦି ଶୁଣିଥାନ୍ତି ତା'ହେଲେ ମୁଁ ସେ ଫ୍ୟାନ୍ ନ ନେଇକି ଆସିଥିଲେ ହୋଇଥାନ୍ତା ବଡ଼ ଲୋକ କଥା ନ ଶୁଣିବା ଯୋଗୁଁ ମୁଁ ନେଇକି ପଳେଇ ଆସିଲି ଆସିଲା ପରେ ପଛେ ହଇରାଣ ହେଲି କମ୍ ଦାମ୍ରେ କୌଣସି ବି ସାମାନ୍ ଅଧିକ ଦିନ ଯାଇ ନ ଥାଏ ଏଥିଲାଗି କମ୍ ଦାମ୍ରେ ନ ଆଣି ଅଧିକ ବରଂ ଅଧିକ ପଇସା ନେଉ ସିନା ଭଲ ସାମାନ୍ ଆଣିକି କିଣନ୍ତୁ ଆଉ ଘରେ ରଖନ୍ତୁ ଏନଜଏ୍ କରନ୍ତୁ